ଆମ୍ଭ ପାଖରେ ବିଜୁଳି ପ୍ରାୟ ଚବିଶି ଘଣ୍ଟାରୁ କୋଡ଼ିଏ ଘଣ୍ଟା ଭଳି ବର୍ତ୍ତମାନ ରହୁଛି ବିଜୁଳି କାଟ ଯେଉଁ ଚାରି ଘଣ୍ଟା ହେଉଛି ତା ଦେହରେ କିଛି ଖରାଦିନେ ବା ଗ୍ରୀଷ୍ମ ଋତୁରେ ସେଇ ସମୟରେ ବାରମ୍ବାର କଟା ହେଉଛି ଏକ କାଳୀନ ଚାରି ଘଣ୍ଟା କଟା ହେଉନି ଏକ ଘଣ୍ଟା ଅଧଘଣ୍ଟା ପନ୍ଦର ମିନିଟ୍ ପ୍ରାୟ ଏଇଭଳି ଭାବେ ଚାରି ଘଣ୍ଟା କଟାଯାଉଛି ଅନ୍ୟ ଋତୁରେ ବିଜୁଳି କାଟ ବିଶେଷ ହେଉନାହିଁ କିନ୍ତୁ ଗ୍ରୀଷ୍ମ ଋତୁରେ ତାହା ଆମର ପ୍ରାୟ ଚାରି ଘଣ୍ଟା ଭଳି ବିଜୁଳି କାଟ ହେଉଛି ବିଜୁଳି କାଟ ଯୋଗୁଁ ବିଭିନ୍ନ ଋତୁରେ ଆପଣମାନେ ବିଶେଷ ପ୍ରଭାବିତ ହେଉନାହିଁ ଅନ୍ୟ ବର୍ଷା ଋତୁ ହେଉ କିମ୍ବା ଶୀତ ଋତୁ ହେଉ ଥଣ୍ଡାଟା ରହୁଛି ପରିବେଶ ସେଥିପାଇଁ ଆମର ଏତେଟା ସାଧାରଣ ଅସୁବିଧା କିଛି ଭୋଗ କରୁନାହୁଁ କିନ୍ତୁ ସେ ସମୟରେ ମଧ୍ୟ ବିଶେଷ କଟା ହୁଏ ନାହିଁ ଯେଉଁଟାକି ଆମର ଶୀତ ଋତୁ କିମ୍ବା ବର୍ଷା ଋତୁରେ ବର୍ଷା ଋତୁରେ ଚଡ଼୍ଚଡ଼ି ଘଡ଼ଘଡ଼ି ବା ବିଜୁଳି ପ୍ରବଳ ବେଗରେ ପବନ ବର୍ଷା ହେବା ଫଳରେ ସେଇ ସମୟରେ ହିଁ ଟିକେ ବିଜୁଳି କାଟ୍ ହୁଏ ବାକି ଅନ୍ୟ ସମୟରେ ଠିକ୍ଠାକ୍ ରୁହେ ଯଦି ପବନ ମେଘ ବର୍ଷା ଜୋର ହୋଇଥାଏ କିଛି ଗଛ ଡାଳ ଫଳ ଭାଙ୍ଗି ଯାଇଥାଏ ସେଇ ସମୟଟା ବନ୍ଦ ଥାଏ ସେମାନେ ଆସିକିରି ଗଛ ଫଛ କାଟି ଇଏ କରି ଠିକ୍ କରି ଡ୍ରପ୍ ଆଉଟ୍ ଲଗେଇଲେ କଟାଉଟୁଫଟାଉଟୁ କେଉଁଠି ତାଙ୍କର ଫାଟି ଯାଇଥିବ ସେଇଟାକୁ ଲଗେଇଲା ପରେ ଠିକ୍ଠାକ୍ ଆସିଯାଏ ଆଉ ଅସୁବିଧା କିଛି ହୁଏ ନାହିଁ କିନ୍ତୁ ସାଧାରଣ ଭାବେ ଖରାଦିନେ ଯେଉଁ ଚାରି ଘଣ୍ଟା ବିଜୁଳି କାଟ ହୁଏ ସେଇଟା ପ୍ରାୟ ସାଧାରଣ ମହଲରେ ପ୍ରତ୍ୟେକ ଲୋକଙ୍କ ପାଇଁ ଅତି ଅତି ଆବଶ୍ୟକ ମନେହୁଏ ଅତି କଷ୍ଟ ଅନୁଭବ କରନ୍ତି ଏଇଟା ହିଁ ଅତି ଅସୁବିଧା ବୋଲି ନିଜକୁ ମନେ କରନ୍ତି କାରଣ ସାଧାରଣ ଗ୍ରାମାଞ୍ଚଳର ଲୋକମାନେ ଅତି ଅସ୍ୱାଭାବିକ ମନେ କରନ୍ତି କିନ୍ତୁ ବାକି ଅନ୍ୟ ଋତୁରେ ଠିକ୍ଠାକ୍ ସବୁ ଅଛି